କ୍ରୀଡ଼ା କ୍ଷେତ୍ରରେ ବିଭିନ୍ନ ପ୍ରକାର କ୍ରୀଡ଼ା ରହୁଛି ଯେମିତିକି କ୍ରିକେଟ୍ ଫୁଟବଲ୍ ଭଲି ଟେନିସ୍ ଏମିତି ବିଭିନ୍ନ ପ୍ରକାର ସେମାନଙ୍କୁ ସଚେତନା କରିବା ପାଇଁ ବି ବିଭିନ୍ନ ପ୍ରକାର କୋଚ୍ ରହୁଛନ୍ତି ଯେମିତିକି କ୍ରିକେଟ୍ର କୋଚ୍ ଅଛନ୍ତି ଭଲିର ବି କୋଚ୍ ଅଛନ୍ତି ସେମାନେ ତାଙ୍କ କ୍ରୀଡ଼ା ପାଇଁ ଛାତ୍ରଙ୍କୁ ବି ପରାମର୍ଶ ଦଉଛନ୍ତି କେମିତି କ'ଣ ଖେଳ ରେ କେମିତି ଇମ୍ପ୍ରୁଭ୍ କରିବେ ପରାମର୍ଶ ଦଉଛନ୍ତି କୋଚ୍ ମାନସିକ ଦୁଇ ଟିମ୍ ପଟରୁ ରହିିବା ଅଛି ଗୋଟେ ଖେଳ ସମୟରେ କୋଚ୍ ପିଲାଙ୍କୁ ବି ମାନେ ତାଙ୍କ କଥା ବୁଝି ପାରୁଥବ ନିଜ କଥା ତାଙ୍କୁ ବି ବୁଝାଇ ପାରୁଥବ ସେମିତି ବି ରହିବା ଅଛି ମାନସିକ ତାଙ୍କର ରେଫରାଲ୍ ସମର୍ଥ ତାପରେ ପରାମର୍ଶ ବି ତାଙ୍କୁ ସେମିତି ସୁବିଧା ପରାମର୍ଶ ଦେଇ ପାରୁଥବ କି ଛୁଆ କେମିତି ଭଲ ଖେଳନ୍ତେ କି ନିଜ ପାଇଁ ନିଜ ପାଇଁ ଖେଳନ୍ତେ ତାଙ୍କ ଗାଁ ପାଇଁ ତାଙ୍କ ନିଜ ପାଇଁ ବି ପିଲାଙ୍କୁ କେମିତି ଇମ୍ପ୍ରୁଭ୍ କରିବେ ଆଉ ଖେଳ ପାଇଁ ଆଉ କୋଚ୍ ଙ୍କର ଆଉ ସେଇଟା ସମର୍ଥନ ଆଉ ପରାମର୍ଶ